ଆଜ୍ଞା କୁହନ୍ତୁ କିଏ କହୁଥିଲେ ହଁ ମେଡ଼ିକାଲରେ ତ ବିଭିନ୍ନପ୍ରକାର ସୁବିଧା ରହିଛି ଆ ଯେମିତି ଆମର ମୁଣ୍ଡ ରୋଗ ପାଇଁ ରହିଛି ଆମର ହାର୍ଟ ରୋଗ ପାଇଁ ରହିଛି ଆମର କିଡ଼ନୀ ପାଇଁ ରହିଛି ସୁବିଧା ଆଉ ମାଗଣାରେ ଆମର ରକ୍ତ ପରୀକ୍ଷା ହୋଇପାରୁଛି ଆଉ ବିଭିନ୍ନପ୍ରକାର ଆମର ଗର୍ଭବତୀ ମହିଳା ଏବଂ ମାଗଣାରେ ଔଷଧପତ୍ର ମିଳିପାରୁଛି ଏବଂ ଆମ ମେଡ଼ିକାଲରେ ବିଭିନ୍ନପ୍ରକାର ସୁବିଧା ରହିଛି ଆପଣଙ୍କର କେଉଁ ବିଷୟରେ ଜାଣିବାକୁ ଚାହୁଁଥିଲେ କି ହଁ ଏକ୍ସ ରେ ବି ରହିଛି ହଁ ହଁ ସବୁ ମାନେ ବିନା ପଇସାରେ ହିଁ କରାଯାଉଛି ନାହିଁ ନାହିଁ ଏବେ ଗୋଟିଏ ଟଙ୍କା ବି ଲାଗୁନାହିଁ ସରକାରଙ୍କ ତରଫରୁ ସବୁ ମାଗଣାରେ ଆପଣ ବିଭିନ୍ନପ୍ରକାର ସୁବିଧା ରହିଛି ଆମର ଆଜିକାଲି ବେ ବେଡ଼୍ର ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି ଯେଉଁଟାକି ରୋଗୀମାନେ ଆସିଲେ ଆରାମରେ ଶୋଇ ପାରୁଛନ୍ତି ରହିପାରୁଛନ୍ତି ଏବଂ ସେମାନେ ସୁରକ୍ଷିତରେ ଚିକିତ୍ସା କରାଇକି ଏଠୁ ଯାଇପାରୁଛନ୍ତି କୌଣସି ଅସୁବିଧା ନାହିଁ କଣ୍ଡିସନ୍ ଭଲ ଅଛି ହଁ ଆପଣଙ୍କର ଯଦି ସରକାରଙ୍କ ତରଫରୁ ଯେଉଁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଅଛି ଆମର ସେଇଟା ଯଦି ଆଣିକି ଆସିପାରିବେ ଆଉ ଟିକିଏ ଭଲ କିନ୍ତୁ ଆପଣଙ୍କର ଏମିତିରେ ଆମର ଛୋଟ ମୋଟ ରୋଗ ପାଇଁ ଆମେ ସାଧାରଣତଃ ମେଡ଼ିକାଲ ଭିତରେ ହିଁ ଆମର ବିଭିନ୍ନପ୍ରକାର ମେଡ଼ିସିନ ଆପଣଙ୍କୁ ସୁବିଧାରେ ମିଳିପାରୁଛି ବିନା ମୂଲ୍ୟରେ ସବୁ ମିଳିପାରୁଛି ଆପଣଙ୍କର ଯେଉଁ ପରୀକ୍ଷା ନିରୀକ୍ଷା ସବୁ ବିନା ମୂଲ୍ୟରେ କମ ସମୟ ମଧ୍ୟରେ ମଧ୍ୟ ହୋଇପାରୁଛି ସୁବିଧାରେ ହୋଇପାରୁଛି ନାହିଁ ନାହିଁ ନାହିଁ ସରକାରଙ୍କ ତରଫରୁ ମେଡ଼ିସିନ ମଧ୍ୟ ଆପଣଙ୍କୁ ଯୋଗାଇ ଦିଆଯାଉଛି ଆଉ ଯିବା ଆସିବା ପାଇଁ ମଧ୍ୟ ଗାଡ଼ି ସୁବିଧାର ରହିଛି ଆପଣଙ୍କର ଆମର ରହିବା ପାଇଁ ସୁବିଧା ଫ୍ୟାନ ଦିଆଯାଉଛି ଆମର ଏ ସି ରୁମ୍ ମଧ୍ୟ ରହିଛି ଆପଣଙ୍କର ଆମର ଆଇ ସି ୟୁ ସୁବିଧା ମଧ୍ୟ ରହିଛି ଆପଣ ଯଦି ଚାହିଁବେ ଆପଣଙ୍କର କେଉଁ ଉପରେ କହୁନାହାନ୍ତି ସେଇ ସୁବିଧାଟା ମଧ୍ୟ କହିଦେବି ଆପଣଙ୍କୁ ଯେତେ ପର୍ଯ୍ୟନ୍ତ ସେ ଠିକ୍ ନ ହୋଇଛି ନିଜକୁ ସୁସ୍ଥ ଅନୁଭବ ନ କରିଛି ସେତେ ପର୍ଯ୍ୟନ୍ତ ସେ ରହିବ ରହିପାରିବ କିଛି ଅସୁବିଧା ନାହିଁ ନାହିଁ ରିନ୍ୟୁ ତ ହେଉଥିଲା ଯେତେବେଳେ ଆମର ନଭେମ୍ବର ମାସରେ ଅକ୍ଟୋବର ମାସରେ ସେତେବେଳେ ଆର ବର୍ଷ ଯାଇ କରିଥାନ୍ତେ ନା ଆଉ ଗତ ବର୍ଷ ଅକ୍ଟୋବର ନଭେମ୍ବରରେ ରିନ୍ୟୁ ହୋଇଗଲା ଗୋଟେ ମାସ ପର୍ଯ୍ୟନ୍ତ ଆପଣ ସେତେବେଳେ ସେଇଟା ଆସିକି ମେଡ଼ିକାଲ ଭିତରେ ରିନ୍ୟୁ କରିକି ନେଇ ଯାଇଥାନ୍ତେ ନା କାର୍ଡ଼ର କିଛି ସରକାରୀ ଡାକ୍ତରଖାନାରେ ଆମର କାର୍ଡ଼ର କୌଣସି ଦରକାର ପଡ଼ୁନାହିଁ ଯେହେତୁ ଆପଣଙ୍କ ପାଇଁ ବିନାମୂଲ୍ୟରେ ଆପଣ ସାଲାଇନ୍ ଠୁ ଧରିକି ଇଞ୍ଜେକ୍ସନ୍ ଠୁ ଧରିକି ବିଭିନ୍ନପ୍ରକାର ପରୀକ୍ଷା ନିରୀକ୍ଷା ବେଡ଼୍ର ସୁବିଧା ରହିବା ଖାଇବାର ମଧ୍ୟ ସୁବିଧା ରୋଗୀମାନଙ୍କ ପାଇଁ ବିଭିନ୍ନପ୍ରକାର ସୁବିଧା ରହିଛି ତେଣୁ ତା ଉପରେ ଆପଣଙ୍କୁ କୌଣସି ମଧ୍ୟ ଦେବାକୁ ପଡ଼ିବ ନାହିଁ ଆଉ ଆମର ଡାକ୍ତର ମାନଙ୍କର କୌଣସି ଫିସ୍ ମଧ୍ୟ ଦିଆ ଆପଣ ଦେବେ ନାହିଁ ତେଣୁ ଆପଣଙ୍କର ଏଠି ବିଭିନ୍ନ ସୁବିଧା ରହିଛି ଆସିକି ଆପଣ ଚିକିତ୍ସା କରାଇପାରିବେ କାହିଁ କରିପାରିବେନି ବେଡ଼୍ ବହୁତ ବେଡ଼୍ ଫାଙ୍କା ଅଛି ଆପଣ ଆସିକି କରନ୍ତୁ ଆପଣଙ୍କର କ'ଣ ଦେହ ଅସୁସ୍ଥ ଅଛି ଯଦି ଆପଣ ଆସିକି ଆଗ ଇୟେ ଦେଖାନ୍ତୁ ତା'ପରେ ଆପଣଙ୍କୁ ବେଡ଼୍ରେ ଦିଆଯିବ କି ଆପଣ ସେମିତି ଚିକିତ୍ସାରେ ଭଲ ହୋଇ ଯାଉଛନ୍ତି ଇଞ୍ଜେକ୍ସନ୍ ଔଷଧ ଦିଆଯିବ ସେଇଟା ଦେଖିବା ନାହିଁ ଯେଉଁ କେଉଁ କେଉଁ ଟେଷ୍ଟ କେଉଁ କେଉଁ ବେଳେ ମିଳୁଛି ସେଇ ଅନୁସାରେ ଆମର ସୁବିଧା ଯୋଗାଇ ଦିଆଯାଉଛି ଆଉ ସବୁବେଳେ ବି ଡାକ୍ତରଖାନାରେ ଡାକ୍ତର ରହୁଛନ୍ତି କୌଣସି ଆପଣଙ୍କର ଅସୁବିଧା ହେବ ନାହିଁ ହଁ ମା ମୁଁ କହିବା ଦରକାର ନାହିଁ ଏମିତି ସୁବିଧା ହୋଇ ଯାଇଛି ଆପଣ ଗଲା ମାତ୍ରକେ ସେଇଠି ଆପଣଙ୍କୁ ସୁବିଧା ଅଟୋମେଟିକ୍ ମିଳିଯିବ ଠିକ୍ଅଛି ହେଉ ଠିକ୍ଅଛି ଆସନ୍ତୁ